ବର୍ତ୍ତମାନ ଆଉ ଅତୀତର ଫ୍ୟାସନ ବିଷୟରେ ମୁଁ କହୁଛି ବର୍ତ୍ତମାନ ଯେଉଁ ଅଛି ସବୁ ପ୍ରକାର ଆସବାବପତ୍ର କିମ୍ବା ଯେଉଁ ପୂର୍ବରୁ ଯେଉଁ ଲୋକମାନେ ପିନ୍ଧୁଥିଲେ ଆସବାବପତ୍ର ବା ପୋଷାକ ଯେଉଁ ପରିଧାନ କରୁଥିଲେ ଆଗରୁ ଲୋକମାନେ କେବଳ ଗାମୁଛା ଖଣ୍ଡେ କିମ୍ବା ଗାମୁଛା ଖଣ୍ଡେ ଧରୁଥିଲେ ବା ପିନ୍ଧୁଥିଲେ କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାରର ଲୋକଙ୍କର ଫ୍ୟାସନ୍ ଅଲଗା ଅଲଗା ରହୁଛି ଯେମିତିକି କଲରଫୁଲ୍ ଦେଖାଯାଉଛି ଏବଂ ଭିନ୍ନ ଭିନ୍ନ ପ୍ରକାରର ଡ଼ିଜାଇନ୍ ହିସାବରେ ଲୋକେ ମଧ୍ୟ ପିନ୍ଧୁଛନ୍ତି ଆଗରୁ କିନ୍ତୁ ଗୋଟିଏ ପ୍ରକାର ହିଁ ସମସ୍ତଙ୍କର ସମାନ ଥିଲା ଏବଂ ଆଗରୁ ଲୋକମାନେ ଫର୍ମାଲ ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲେ କିନ୍ତୁ ବର୍ତ୍ତମାନ ଲୋକମାନେ ବିଭିନ୍ନ ପ୍ରକାର କଲରଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି ଏବଂ ବର୍ତ୍ତମାନ ମୁଁ ମଧ୍ୟ ଏହି ଫର୍ମାଲ୍ ପ୍ୟାଣ୍ଟ ସାର୍ଟ ବା ପୋଷାକ ବ୍ୟବହାର କରୁଛି